ମୁଁ ଯେଉଁ କାନଫୁଲଟେ ଆଣିଥିଲି ତା'ର ରଙ୍ଗ ବେଶି ଦିନ ପିନ୍ଧିଲା ପରେ ଛାଡ଼ିଯାଉଛି ଏବଂ କାନଫୁଲଟିର ଓଜନ ଅଧିକ ଥିବାରୁ ବେଶୀ ସମୟ ପିନ୍ଧିକି ରହି ହେଉନାହିଁ କାନ କାଟୁଛି ଓ ତା'ର ପେଚ ଢିଲା ଥିବାରୁ କାନଫୁଲଟି ଗଳି ପଡ଼ୁଛି